କୋଡ଼ି ହାଉଡ଼ା ଗଇଁଚି ତୁୁରୀ କରଣୀ ଗମଲା ପାଣିଝରା ସାମଗ୍ରୀ ଦରକାର କୋଡ଼ିରେ ଆମର ମାଟି ଉଠାହୁଏ ଫାଉଡ଼ାରେ ସାଇ କଇଁଚିରେ ଗଛ ଫତ୍ର ସବୁ ସାଇଜ୍ ହୁଏ କଟା ହୁଏ କରଣୀ ମାଟି ସାହାଯ୍ୟ କରାଯାଏ ଗମଲାରେ ଆମର ଫୁଲ ଗଛ ହେରିକା ଲଗାଯାଏ ପାଣି ଝରାରେ ପାଣି ଦିଆ ହୁଏ